ଆମ ଓଡ଼ିଶାରେ ଖେଳିବା ପାଇଁ ହେଲେ ଆମର କ୍ରିକେଟ ଫୁଟବଲ ହକି ଟେନିସ୍ ବ୍ୟାଟମିଟ ସବୁ ଖେଳ ହଉଛି ସେସବୁ ଖେଳ ଭିତରେ ଆମର କ୍ରିକେଟ ଖେଳିବା ପାଇଁ ଆମର ପିଲାମାନେ ବେଶି ହଁ ଇଚ୍ଛା କରୁଛନ୍ତି କାହିଁକି ନା ଯେଉଁଠି ବି ଖେଳ ହବ ସେମାନେ ବି ନିଜେ ଭାଗ ନଉଛନ୍ତି ଅନ୍ୟ ଅନ୍ୟ ଗାଁର ପିଲାମାନେ ଆସୁଛନ୍ତି ଆମର ଏମିତି ଦଳ ହିସାବରେ ଖେଳୁଛନ୍ତି ଆଉ ତା ପାଇଁ ବେଲିକି ବି ସେମାନେ ପ୍ରାଇଜ ରଖୁଛନ୍ତି ଖେଳି ଖେଳି ଯେତେବେଳେ ଆମ ଗାଁ ପିଲାମାନେ ଜିଚୁଛନ୍ତି ତାକୁ ବହୁତ ଉତ୍ସବରେ ପାଳନ କରୁଛନ୍ତି ତ ଏଇ ଯେଉଁ ଆମର ହକି ଖେଳିକି ବି ଆମର ଦିଲ୍ଲୀପ ତିରିକି ଓଡ଼ିଶାର ମାନ୍ୟତା ପାଇଛନ୍ତି ତା ସହିତ ଦିଲ୍ଲୀପ ଶ୍ରୀ ଦେବାଶିଷ ମହାନ୍ତି ବି ସେ ବି ସେ ବିଶ୍ୱକପ୍ ପା ପାଇଛନ୍ତି ତ ତାଙ୍କୁ ଧରିକି ଆମର ଯେଉଁ ପିଲାମାନେ ଅଛନ୍ତି ତାଙ୍କୁ ଦେଖିକି ବି ଆମେ କିମିତି ଆଗକୁ ବଢ଼ିବୁ ତାଙ୍କ ପରି କି ଆମେ ନାଁ ରଖିବୁ ତାକୁ ବି ସେମାନେ ଚାହୁଁଛନ୍ତି ତ ତାକୁ ସେ ସବୁ ଇଏରେ କିଏ ବ୍ୟାଟମିଟ ଖେଳିଲା କିଏ ହକି ଖେଳିଲା କିଏ କ୍ରିକେଟ ଖେଳିଲା ବାକି ଖେଳରେ କିଏ ନ ରହି ଖେଳିକି ରହୁନାହାଁନ୍ତି ସବୁବେଳେ ଖେଳ ସନ୍ଧ୍ୟା ଚାରିଟା ପାଞ୍ଚଟା ହେଲା ମାନେ ପିଲାମାନେ ବ୍ୟାଟ୍ କ୍ରିକେଟ ପାଇଁ ବି ପଳଉଛନ୍ତି କ୍ରିକେଟ ବି ମତେ ଦେଖିବାକୁ ଭଲ ଲାଗୁ ଲାଗିବ ଯେତେବେଳେ କ୍ରିକେଟ ଟିଭିରେ ଯେଉଁ ଦିନ ବି ଥିବ ସେଦିନ ମୁଁ କ୍ରିକେଟ କିଛି ସମୟ ମୋର ଟାଇମ କାଢ଼ିକି ମୁଁ ଦେଖିକି ପଶି ପଡ଼େ